ମତେ ଆମର୍ ଅଗଣାନ ଫୁଲ୍ ଜଗେଇଛେଁ ଯେ ମତେ ବହୁତ୍ ବଢ଼ିଆଁ ଲାଗ୍ସି ଆଉ ସବୁ ପ୍ରକାର୍ର ଫୁଲ୍ ଗଛ୍ ମୁଇଁ ଜଗେଇଛେଁ ଛାତ ଉପ୍ରେ ବି ଜଗେଇଛେଁ ତଲେ ବି ଜଗେଇଛେଁ ଦୁଇନୁ ପୁରା ସବୁଆଡ଼େ ଗଞ୍ଜାଗଛ୍ ଜଗେଇଛେଁ ମନ୍ଦାର୍ ଫୁଲ୍ ଗଛ୍ ଜଗେଇଛେଁ ଗୋଲାପ୍ ଜଗେଇଛେଁ ରଜ୍ନୀଗନ୍ଧା ଜଗେଇଛେଁ ତେଥିରୁ ଗଲା ଯେ ସୂର୍ଯ୍ୟମୁଖୀ ସୂର୍ଯ୍ୟମୁଖୀ ଫୁଲ୍ ଟେବୁଲ୍ ଗୁଲାପ୍ ମଲ୍ଲି ଫୁଲ୍ ଏସବୁ କିସ୍ମର ସବୁ ସବୁ କିସ୍ମ୍ର ଫୁଲ୍ ଗଛ୍ ମୁଇଁ ମୁଇଁ ଜଗେଇଚେଁ ଆଉ ମତେ ସେ ଗଛ୍ମାନ୍ଙ୍କୁ ଯୋଗେଇକରି ସବୁନୁ ପାଏନ୍ ଦେବାର୍କେ ବହୁତ୍ ବଢ଼ିଆଁ ଲାଗ୍ସି ଆଉ ପୂଜାପାଠ୍ ସେ ପୂଜାପାଠ୍ନୁ ଲାଗ୍ସି ଫୁଲ୍ ବେଲେ ସମସ୍ତେ ନେଇକରି ଫୁଲ୍ ମନ୍ଦିରେ ଘର୍ମାନଙ୍କୁ ପୂଜାପାଠ୍ ମାନେ କର୍ସନ୍ ହେଲେ ବହୁତ୍ ବଢ଼ିଆଁ ଲାଗ୍ସି ଫୁଲ୍ ଗଛ୍ ଜଗାବାର୍କେ ଆଉ ବଢ଼ିଆଁ ବି ଗଛ୍ ଫୁଲ୍ ଗଛ୍ନୁ ଯେତେବେଲେ ଫୁଲ୍ ଫୁଟ୍ସି ବଢ଼ିଆଁ ଲାଗ୍ସି ଦେଖ୍ବାର୍କେ ଭଲ୍ ଦିଶ୍ସି ଫୁଲ୍ ଫୁଲ୍ ଫୁଟ୍ଲେ ବଢ଼ିଆଁ ଦେଶି ବି ଆଉ ଭଲ୍ ଲାଗ୍ସି ଫୁଲ୍ମାନେ ଫୁଟିକରି ଘର୍ ସବୁଆଡ଼େ ଯୋଗେଇକରି ସୁନ୍ଦର୍ କରି ଘରେ ଲଗେଇଥିଲା ସବୁଆଡ଼େ ଭଲ୍ ଦେଖାଦେସି ଭଲ୍ ବଢ଼ିଁଆ ଦିଶୁଥିସି ବେଲେ ଯେ ଆସ୍ଲେ ସମସ୍ତେ କହେସନ୍ ବଢ଼ିଆଁ ଦିସୁଛେରେ କେନ୍ତା ବଢ଼ିଆଁ ଫୁଲ୍ ଗଛ୍ ଜଗେଇଛ ଭଲ୍ ଲାଗୁଛେ ବଲିକରି କହେସନ୍ ବେଲେ ଖୁସି ଲାଗ୍ସି ନିଜ୍କେ ନିଜ୍ ଭଲ୍ ଲାଗ୍ସି ସେଥିର୍ ଲାଗି